ହଁ ହ୍ୟାଲୋ ହଁ ଖୋଲା ଅଛି ଅଛି ଦୋକାନରେ ଏବେ କୁହନ୍ତୁ କ'ଣ କହୁଥିଲେ

ହଁ ଠିକ୍ ଅଛି କେଉଁ ଜିନିଷ ଦେଖିବେ କହୁନାହାନ୍ତି କେଉଁ କମ୍ପାନୀ କେତେ ଟଙ୍କା ଭିତରେ କେତେ ଟଙ୍କା କେତେ କେତେ ନାଇଁ ନାଇଁ କେତେ ଟଙ୍କା ଭିତରେ ଦେଖିବାକୁ ଚାହୁଁଛନ୍ତି

ଆଜ୍ଞା

ଆଜ୍ଞା ଏବେ ଆଜ୍ଞା ଏବେ ପୂଜା ପର୍ବପର୍ବାଣି ପାଇଁ ବହୁତ ନୂଆ ନୂଆ ଡ୍ରେସ୍ ଶାଢ଼ୀ ସବୁ ଆସିଛି ଆପଣ ଆସନ୍ତୁ ପୁରା ବାଛି ମାନେ ପୁରା ଚଏସ୍ରେ ନିଅନ୍ତୁ ସବୁ କଲର୍ର ଅଛି ସବୁ ଭେରାଇଟିର ସବୁ କମ୍ପାନୀର ଅଛି ଭଲ ଭଲ ବ୍ରାଣ୍ଡ୍ କମ୍ପାନୀର ବି ଆସିଛି କେତେ ଟଙ୍କା ଭିତରେ ଆପଣଙ୍କୁ କ'ଣ କୁହନ୍ତୁ ନେବେ

ହଁ କେଉଁ ଡ୍ରେସ୍ ପନ୍ଦରଶହ ଭିତରେ କେଉଁ ଡ୍ରେସ୍ ନେବେ ଫ୍ରକ୍ ନା ଟି ସାର୍ଟ୍ ନା ଜିନ୍ସ୍ ନା କ'ଣ ଜିନ୍ସ କପଡ଼ାର ଷ୍ଟାଇଲିସ୍ର ଆପଣଙ୍କ ପାଇଁ କେତେ ଟଙ୍କା ଭିତରେ ପନ୍ଦରଶହ ଭିତରେ ମେଡ଼ମ୍ ଭଲ କମ୍ପାନୀର ଅଛି ଆସନ୍ତୁ ନେଇକି ଯାଆନ୍ତୁ ଭଲ କମ୍ପାନୀର ଅଛି ବ୍ରାଣ୍ଡ୍ ବ୍ରାଣ୍ଡ୍ କମ୍ପାନୀ ଏବେ ଆସିଛି ନୂଆ ପୂଜା ଉପଲକ୍ଷେ ନୂଆ ଆସିଛି ଏବେ ଆସିକି ନେଇଯାଆନ୍ତୁ

ଆଜ୍ଞା କେଉଁ କେଉଁ ଶାଢ଼ୀ ନେବେ କହୁଛନ୍ତି ଶାଢୀ ଅଛି ଭଲ ଭଲ ବ୍ରାଣ୍ଡ୍ ଶାଢ଼ୀ ଅଛି ହଁ ବନାରସ ନା ବନାରସ ନା ସମ୍ବଲପୁରୀ ନା କ'ଣ କେଉଁଥିରୁ ନେବେ ବନାରସୀ ବନାରସୀରେ କେତେ କେତେ ଟଙ୍କା ବନାରସୀର ଅଛି କମ୍ରୁ ଅଛି ଦୁଇ ହଜାରରୁ ଅଛି ଉପରକୁ ଦୁଇ ହଜାର ପାଞ୍ଚ ହଜାର ଚାରି ହଜାର ଅଛି କେତେ ଟଙ୍କା ଭିତରେ ନେବେ ପାଞ୍ଚ ହଜାର ଭିତରେ ଆଚ୍ଛା ଠିକ୍ ଅଛି ପାଞ୍ଚ ହଜାର ଭିତରେ ମିଳିଯିବ ଆଉ କ'ଣ କ'ଣ ନେବେ କୁହନ୍ତୁ ଜିନ୍ସ ପୁଅ ପାଇଁ ଜିନ୍ସ ପ୍ୟାଣ୍ଟ୍କୁ ସାର୍ଟ୍ ଆଚ୍ଛା ଆଉ ଝିଅ ପାଇଁ ହଁ ଦୁଇ ଜଣଙ୍କ ପାଇଁ କେଉଁ କ'ଣ କେଉଁ କେଉଁ କମ୍ପାନୀର ନେବେ କେଉଁ ପ୍ୟାଣ୍ଟ୍ ସାର୍ଟ୍ କପଡ଼ା ନେବେ ନା ପ୍ୟାଣ୍ଟ୍ ସାର୍ଟ୍ ନେବେ ଆଚ୍ଛା ଠିକ୍ ଅଛି ଇଏ କେଉଁ କମ୍ପାନୀ କେଉଁ କମ୍ପାନୀ ନେବେ ଜକି ନା କ'ଣ ଟାଇଗର୍ ନା କେଉଁ କମ୍ପାନୀର ନେବେ ଠିକ୍ ଅଛି କେଉଁ କଲର୍ କେଉଁ କଲର୍ କେଉଁ କଲର୍ ନେବେ କୁହନ୍ତୁ

ବ୍ଲାକ୍ କଲର୍ ପ୍ୟାଣ୍ଟ୍କୁ ପିଙ୍କ୍ କଲର୍ ସାର୍ଟ୍ ଆଜ୍ଞା ଠିକ୍ ଅଛି

ଆଜ୍ଞା ଆପଣଙ୍କ ହଜ୍ବେଣ୍ଡ୍ର ପ୍ୟାଣ୍ଟ୍ ବ୍ଲାକ୍ ପ୍ୟାଣ୍ଟ୍ ଆଉ ଚେକ୍ ସାର୍ଟ ପିଙ୍କ୍ କଲର୍ର ସାର୍ଟ୍ ଚେକ୍ ସାର୍ଟ୍ ଫୁଲ୍ର ହଁ ଆଚ୍ଛା ଠିକ୍ ଅଛି ଆପଣଙ୍କ ହଜବେଣ୍ଡ୍ର ହୋଇଯାଉଛି ସତେଇଶ ଶହ ଟଙ୍କା ପ୍ୟାଣ୍ଟ୍ ସାର୍ଟ ମିଶିକି ଯୋଡ଼ାକ ତା'ପରେ ଆପଣଙ୍କ ପୁଅର ହୋଇଯାଉଛି ପ୍ୟାଣ୍ଟ୍ ସାର୍ଟ ତା'ର ଫୁଲ୍ ସାର୍ଟ୍ ନା ଫୁଲ୍ ସାର୍ଟ୍ ତାଙ୍କର ହୋଇଯାଉଛି ଅଠର ଶହ ଟଙ୍କା ଯୋଡ଼ାକ ପ୍ୟାଣ୍ଟ୍ ସାର୍ଟ ମିଶିକି ଆଉ ଆପଣଙ୍କ ଝିଅର ହୋଇଯାଉଛି ବାରଶହ ଟଙ୍କା ଆଉ ଆପଣଙ୍କର ଟିକିଏ ଅଧିକ ପଡ଼ିଯାଉଛି

ଆଜ୍ଞା ଆଜ୍ଞା ଠିକ୍ ଅଛି ଆସିବେ କେତେବଳକୁ କି ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା